ରାମାୟଣ ମୋର ପ୍ରିୟ ଟିଭି ସୋ ଏଥିରେ ମୋତେ ପୁରାଣ ସଂସ୍କୃତି ପରମ୍ପରା ଓ ଭାଇଚାରାର ଗଭୀର ଜ୍ଞାନ ମିଳିଥାଏ ଯାହାକି ମୋର ଆଗାମୀ ଜୀବନ ଜାପନ ପାଇଁ ରାସ୍ତା ଦେଖେଇଥାଏ ଏହାକୁ ଦେଖିବା ଦ୍ୱାରା ମୋର ଚରିତ୍ର ମାର୍ଜନ ସହ ମୋତେ ଅତ୍ୟନ୍ତ ଆନନ୍ଦ ମିଳିଥାଏ ଏବଂ ପରୋପକାର ଓ ମାନବ ସେବାର ଆଗ୍ରହ ଆସିଥାଏ ମୋର ଆଚାର ବ୍ୟବହାର ଓ ଗୁଣରେ ବହୁତ ପରିବର୍ତ୍ତନ ଆଣିଥାଏ ଯାହାଦ୍ୱାରା ମୁଁ ମୋର ସାଙ୍ଗସାଥି ପରିବାର ବୃଦ୍ଧଙ୍କ ସହ ଖୁସିର ଜୀବନଯାପନ କରିପାରେ ମୋତେ ହିନ୍ଦୀ ଚଳଚ୍ଚିତ୍ରର ନବେ ଦଶକର ସିନେମା ସବୁ ଅତ୍ୟନ୍ତ ଭଲ ଲାଗିଥାଏ କାରଣ ଏସବୁ ପାରିବାରିକ ଓ ସାମାଜିକ ଚଳଚ୍ଚିତ୍ର ଅଟେ